ଆମେ ସ୍କୁଲରେ ପାଠ ପଢ଼ିବା ସମୟରେ ସାର୍ମାନେ ଆମକୁ କୁହନ୍ତିକି ତୁମେ ଗୀତ ଗାଇବା ପାଇଁ ହେଉଛି କି ପ୍ରାକ୍ଟିସ୍ କର ତ ପ୍ରାକ୍ଟିସ୍ କରିଲା ପରେ ସାତ ଆଠ ଦିନ ବିତି ଯାଏ ତା'ପରେ ଷ୍ଟେଜ୍ ପ୍ରୋଗ୍ରାମ୍କୁ ଗଲାବେଳକୁ ମାନେ ଫାଷ୍ଟ ଟାଇମ୍ ଗୋଟେ ପ୍ରୋଗ୍ରାମ୍ରେ ମାନେ ଗୀତ ଗାଇବାକୁ ହେଲେ କିମ୍ବା ନାଚିବା ପାଇଁ ହେଲେ ତ ନର୍ଭସ୍ ତ ଲାଗେ ତା'ପରେ ଭି ନିଜକୁ ମାନେ ଗୋଟେ କନ୍ଫିଡ଼େନ୍ସର ସହ ମାନେ ଭଲ କେମିତି ଗାଇକି ମାନେ ଲୋକମାନଙ୍କୁ ମାନେ ଖୁସି କରେଇବା କିମ୍ବା ନିଜେ ଗୋଟେ ହାପିନେସ୍ ହେବା ଆଉ ସାର୍ମାନେ ଭି ଉନ୍ନତି ମାନେ ପଛରେ ଯେମିତି ଆମ ପଛରେ ଠିଆ ହେଇଛନ୍ତିକି ଯେ ଗୋଟେ ପିଲାଟିଏ ଭଲ ଗୀତ ଗାଉ ମାନେ କୌଣସି ପ୍ରକାରର ନର୍ଭସ୍ ନହେବା ପାଇଁ ଆଉ ଛାନିଆ ଯେମିତି ଭି ହେଇଯାଆନ୍ତି ଭି ପିଲାମାନେ ଭୁଲ୍ଭାଲ୍ କାଳେ ଗାଇ ଦେବେ ସେଥିପ୍ରତି ନିଜକୁ ବହୁତ ଭି ମାନେ ନର୍ଭସ୍ ଲାଗେ ତା'ପରେ ଭି ସବୁକୁ ଦେଖିକି ବା ସମସ୍ତଙ୍କୁ ଚେଷ୍ଟା କରିକି ଭି ନର୍ଭସ୍ ଲାଗିଲାପରେ ଭି ଆମେ ଧୀରେ ଧୀରେ ମାନେ ଚାହିଁଛୁ କି ଚେଷ୍ଟା କରିଛୁ ମାନେ ନିଜଠାରୁ ଅଧିକ ଭି ବହୁତ ଚେଷ୍ଟା କରିଛୁ ଯେମିତି ଆମେ ଆଗକୁ ଭଲ ଗୀତ ଗାଇବୁ ଆଉ ଲୋକମାନେ ଭି ଖୁସି ହେବେ ତ ସେ ସବୁକୁ ଆମେ ଆଖିରେ ରଖିକି ଆମକୁ ସବୁବେଳେ ନର୍ଭସ୍ ଲାଗେ ତା'ପରେ ଭି ନିଜର ନର୍ଭସକୁ ଛାଡ଼ିକି ଭି ଆମକୁ ବହୁତ ଭଲରେ ଗାଇବା ପାଇଁ ଚେଷ୍ଟା କରିଛୁ ଲୋକମାନେ ଭି ବହୁତ ଖୁସି ଅଛନ୍ତି ମୋତେ ବହୁତ ଖୁସି ଲାଗେ ଯେ ମୋ ଗୀତ ସମସ୍ତଙ୍କୁ ଭଲ ଲାଗୁଛି ନିଜକୁ ଯେତେ ଭି ନର୍ଭସ୍ ଲାଗିଲେ ଭି ତ ସମସ୍ତଙ୍କୁ ମାନେ ହସେଇବା ପାଇଁ କିମ୍ବା ସମସ୍ତଙ୍କ ମନରେ ଖୁସି ଦେବା ପାଇଁ ତ ସେଥିପାଇଁ ନିଜକୁ ବହୁତ କଷ୍ଟ କରିବାକୁ ପଡ଼ିଛି ଆଉ ବହୁତ ଖୁସିରେ ଭି ଆମେ ଗୀତ ଗାଇକି ଲୋକମାନଙ୍କୁ ପର୍ଫମାନ୍ସ ଭଲ ଦେଖାଉ ଯେତିକି ମାନେ ଯେଉଁଥିପାଇଁକି ସେମାନେ ଆମକୁ ବହୁତ ଭଲପାଇବା ଦେବେ ତ ଧୀରେଧୀରେ ଆମର ସାହାସକୁ ମାନେ ଭାଙ୍ଗିବା ପାଇଁ ଚେଷ୍ଟା କରନ୍ତି ସେମାନେ ଆମେ ନିଜେ ଭି ଷ୍ଟେଜ୍ ପୋଗ୍ରାମ୍ରେ ଗୀତ ଗାଇଲାବେଳେ ନିଜକୁ ଖୁସି ଲାଗେ ବହୁତ ଯେ ଆମେ ଏହି ଟାଇପ୍ର କିଛି କରିବୁ ବୋଲି